ଓଡ଼ିଶାରେ କୃଷିମାନେ ଅନେକ ସମୟରେ ସମ୍ମୁଖୀନ ହେଉଛନ୍ତି ବର୍ଷା କୀଟନାଶକ ଔଷଧ ଏମିତି ଅନେକ ପ୍ରକାର ସମସ୍ୟା ରହିଥାଏ କୃଷକମାନେ ଅନେକ ସମସ୍ୟା ଦ୍ୱାରା ମରି ମଧ୍ୟ ଯାଉଛନ୍ତି ସେମାନେ କରଜ ଆଣି କୃଷି କାର୍ଯ୍ୟ କରିଥିବାରୁ କୃଷିରୁ କିଛି ଉତ୍ପାଦନ ନହେଲେ ସେମାନେ ସେହି କରଜ ନ ସୁୁଝିପାରି ମରିଯାଉଛନ୍ତି ଏମିତି ଅନେକ ଓଡ଼ିଶାର କୃଷି କ୍ଷେତ୍ରରେ ସମସ୍ୟା ଦେଖାଯାଏ